ମୁଁ ଆମ ବାରି ପଟେ ଗୋଟିଏ ବଗିଚା କରିଛି ସେଥିରେ ବିଭିନ୍ନ ପ୍ରକାର ଯଥା ଆମ୍ବ ପଣସ ବାଇଗଣ ବିମ୍ସ ଝୋଲଣ ଗଛ ଲଗାଇଛି ଆଉ ବଗିଚା ଚାରି ପଟେ ନଡ଼ିଆ ଗଛ ମଧ୍ୟ ଲଗାଇଛି ସେହି ବଗିଚାର କିଛି ଜାଗାରେ ଘାସ ଉଠିବା ପାଇଁ ଛାଡ଼ିଛି ସେହି ଜାଗାରେ ଘାଷ ବହୁତ ଉଠୁଛି ଘାସ ଗଛ ପାଇଁ ମୁଁ ମଞ୍ଜି କିଣିଛି ମଧ୍ୟ ଆଣିକି ସେଠାରେ ପକାଉଛି ଘାସ କଟିକିନି ନେଇ ମୁଁ ରଖିଥିବା ଗାଈ ଛେଳିକି ଖାଇବା ପାଇଁ ଦେଉଛି ବଗିଚାରୁ ପୋକରା ବାଇଗଣ ବାହାରିଲେ ତାକୁ ମୁଁ ଗାଈକୁ ଖାଇବା ପାଇଁ ଦେଉଛି ଫୁଲକୋବି ଗଛର ପତ୍ର ମଧ୍ୟ ନେଇ ଗାଈକୁ ଖାଇବା ପାଇଁ ଦେଉଛି ଗଛରେ ଯଦି କିଛି ଅସୁବିଧା ହବ ମୁଁ ସେଥିରେ ଔଷଧ କିଣିକି ଆଣି ପକାଉଛି ଯେପରି ତାହା ପରିବେଶ ଉପରେ କୌଣସି ପ୍ରଭାବ ପକାଇବ ନାହିଁ